ହଁ ମୁଁ ବଜାରରେ ଏକ ଶାମ୍ପୁ କିଣିଥିଲି ଯାହାଦ୍ୱାରା ସେ ଶାମ୍ପୁ ଲଗାଇବାଦ୍ୱାରା ମୋ' ଚୁଟି ବହୁତ ସୁନ୍ଦର ଦେଖାଯାଉଥିଲା ଏବଂ ଚୁଟି ବହୁତ ଭଲ ବାସ୍ନା ବି ହେଉଥିଲା